ମୁଁ ଯଦି କହିବି ତାହେଲେ ପୁରୁଣା ପିଢ଼ି ବର୍ତ୍ତମାନର ପିଢ଼ିଠାରୁ ଅଧିକ ଧାର୍ମିକ ଥିଲେ କାରଣ ସେମାନେ ସମସ୍ତ ରୀତିନୀତି ଏବଂ ସମସ୍ତ ପୂଜା ପର୍ବକୁ କଠୋର ଭାବରେ ବା ଅତି ନିିଷ୍ଠାରେ ପାଳନ କରୁଥିଲେ କିନ୍ତୁ ବର୍ତ୍ତମାନର ପିଢ଼ିରେ ସେ ଆଗ୍ରହ ଦେଖାଯାଉନାହିଁ ପୁରାତନ ପିଢ଼ିର ଲୋକମାନେ ସବୁବେଳେ ଭଗବାନଙ୍କ ପ୍ରତି ଆକୃଷ୍ଟ ଥିଲେ କିନ୍ତୁ ବର୍ତ୍ତମାନର ପିଢ଼ିର ଲୋକମାନେ ଏକ ସମୟରେ ଟିଭି କିମ୍ବା ମୋବାଇଲ୍ରେ ନ୍ୟସ୍ତ ଅଛନ୍ତି ତେଣୁ ଆମେ ଯଦି କହିବା ପୁରୁଣା ପିଢ଼ିର ଲୋକମାନେ ସବୁବେଳେ ଗୀତା ଭାଗବତ ପରି ପୂଣ୍ୟ ବହି ପଢ଼ୁଥିଲେ ଧାର୍ମିକ ବହିମାନ ପଢ଼ୁଥିଲେ କିନ୍ତୁ ଆଜିକାଲିର ଯେଉଁ ଅଛନ୍ତି ଯୁବକ ଯୁବତୀ ସେମାନେ ସବୁ ଅତ୍ୟନ୍ତ ଆକୃଷ୍ଟତା ସହିତ ମୋବାଇଲ୍ ସହିତ ଜଡ଼ିତ ହୋଇ ରହିଯାଉଛନ୍ତି ତେଣୁ ସେ ନା ହିଁ ଆମ ଭାରତୀୟ ଧର୍ମ ବିଷୟରେ ଜାଣିପାରୁଛନ୍ତି ନା ଆମ ସଭ୍ୟତା ବିଷୟରେ ଜାଣିପାରୁଛନ୍ତି ଏଣୁ ପୁରାତନ ପିଢ଼ି ହେଉଛନ୍ତି ଧାର୍ମିକ ପିଢ଼ି ତାଙ୍କ ପରି ଆମକୁ ମଧ୍ୟ ଧାର୍ମିକ ହେବାକୁ ପଡ଼ିବ